ହ୍ୟାଲୋ ହଁ ଆଜ୍ଞା ମୁଁ ଚନ୍ଦନ କହୁଥିଲି ଆପଣ କିଏ ହଁ କହୁନାହାନ୍ତି ଶୁଣନ୍ତୁ ଆପଣଙ୍କ ପୁଅ ଆମ ସ୍କୁଲରେ ବୋଧେ ବହୁତ ବଢ଼ିଆ ସ୍କଲାର୍ ଷ୍ଟୁଡ଼େଣ୍ଟ କହିବାକୁ ଗଲେ ଚଳେ କିନ୍ତୁ ଆପଣ ଯେଉଁ ଛୁଟି ମାଗୁଛନ୍ତି ଦେଖନ୍ତୁ ଏଇଟା ଆଜିର କଥା ନୁହଁ ବାରମ୍ବାର ଆପଣ ଛୁଟି ନେଉଛନ୍ତି ତ ଏଟାର ଯେଉଁ ଡିମେରିଟ୍ ଗୁଡ଼ା ରହିଛି ସେଟା ଆମ ଉପରେ କୌଣସି ପ୍ରକାର ପ୍ରଭାବ ପକାଇବନି ଯେହେତୁ ଆମେ ଗୁରୁ ହଁ ଆମେ ମାନୁଛୁ ଆମେ ପଢ଼ାଉଛୁ ତ ଆମ ଉପରେ କୌଣସି ପ୍ରଭାବ ପକାଇପାରେ ଆମ ମନକୁ ଟିକେ କଷ୍ଟ ହବ ତା'ର କୌଣସି ପ୍ରକାର ମାର୍କ କମିଗଲେ କାରଣ ଆଗକୁ ଏଗ୍ଜାମ୍ ବି ଅଛି ହୁଏ ତ ଆପଣ ଜାଣିଥିବେ ତ ଆପଣ ଭାବୁଛି ଛୁଟି ନ ନେଲେ ଭଲ ହୁଅନ୍ତା ନାହିଁ ଶୁଣନ୍ତୁ ଅଜା ଚାହିଁବା କଥା ନୁହେଁ ଯଦି ପରୀକ୍ଷା ପରେ ବି ତ ଯାଇହବ ନା ତ ଆମେ ତା'ର ଭଲ ପାଇଁ କହୁଛୁ ଆପଣ ଯେହେତୁ ମାଆ ହିସାବରେ ପ୍ରଥମ ଗୁରୁ ଆପଣ ତା'ର ତ ଆପଣ ସେ କଥାରେ ନିଜେ ଚିନ୍ତା କରନ୍ତୁ ଶୁଣନ୍ତୁ ଶୁଣନ୍ତୁ ହଁ ମାଆ ଶୁଣନ୍ତୁ ଯଦି ଅଜାଙ୍କ ଡେଥ୍ ହେଇଯାଉଛି ତ ତା' ଲାଇଫ୍ର ସେଟା କୌଣସି ପ୍ରକାର ପ୍ରଭାବ ପକାଇବନି କିନ୍ତୁ ଆଜି ଯଦି ୱାନ୍ସ ମାର୍କ ଖରାପ ହେଇଯାଉଛି ତା' ସାର୍ଟିଫିକେଟ୍ରେ ସେଇଟା ସବୁଦିନ ପାଇଁ ରହିଯିବ ବୁଝୁଛନ୍ତି ତ ଠିକ୍ ଅଛି ଆପଣଙ୍କ ଇଚ୍ଛା ଆମେ ତ ଆମର ତ ଯେତିକି କର୍ତ୍ତବ୍ୟ ଆମେ କରୁଛୁ ତେଣୁ କରି ଆପଣଙ୍କ ଇଚ୍ଛା କିନ୍ତୁ ତା'ର ମାର୍କ ଖରାପ ହେଇଗଲେ ଆମକୁ ଟିକେ ମନ କଷ୍ଟ ହବ ସେଥିପାଇଁ ଆମେ କହୁଛୁ ହଉ ଠିକ୍ ଅଛି ଆସନ୍ତୁ ଆପଣ ନିଅନ୍ତୁ ଦଶ ଦିନ ପାଇଁ ନିଅନ୍ତୁ କିନ୍ତୁ ଟିକେ ଶୀଘ୍ର ତାକୁ ନେଇ ଆସିବେ କାରଣ ପଢ଼ାପଢ଼ିରେ କିଛି ଟିକେ ପ୍ରୋବ୍ଲେମ୍ ନ ହଉ ହଉ ଠିକ୍ ଅଛି ରହିଲି ନମସ୍କାର ହଉ ଆଜ୍ଞା ମାଆ ରହିଲି ନମସ୍କାର